ହେଲୋ ଆପଣ କ୍ୟାବ୍ ଏଞ୍ଜେନସିରୁ କହୁଥିଲେ ତ ମୁଁ ସୀମା କହୁଥିଲି ଆଜ୍ଞା ମୁଁ କାଲି ଆପଣଙ୍କୁ କହିଥିଲି ଯେ ଆମର ଘର ପରିବାର ନେଇକି ଆମେ ଯିବୁ ପୁରୀ ଯିବା ପାଇଁ ମୁଁ ଆପଣଙ୍କୁ ସାତ ହଜାର ଟଙ୍କା ପଠାଇ ଦେଇଥିଲି ପଠାଇଦେଇଥିଲି ଯେହେତୁ ଆମ ଘର ପାଖ ଦାଦାଙ୍କର ଘର ପାଖ ଦାଦାଙ୍କର ପୁଅଟେ ହେଇଛି

ଯେହେତୁ ଆପଣଙ୍କୁ ମୁଁ ପଇସା ପଠାଇ ଦେଇଛି ପଠାଇ ଦେଇଛି ଆପଣ ଗୁଗୁଲ୍ ପେ କିମ୍ବା ଫୋନ୍ ପେ ବ୍ୟବହାର କରନ୍ତି ତ ତେବେ ମୋତେ ସେଇ ପଇସାଟା ଫେରାଇ ଦିଅନ୍ତୁ ଆଉ ମୋତେ ବି ଖରାପ ଲାଗୁଛି କାହିଁକି ନା ମୁଁ ଆପଣଙ୍କୁ ପଇସା ଦେଇଦେଇଛି ଆଉ ଫେରାଇବାକୁ ବି ମୋତେ ୟେ ଲାଗୁଛି ଯେହେତୁ ଅସୁବିଧା ହେଇଯାଇଛି ଆମେ ଯାଇପାରିବୁ ନାହିଁ ଆଉ ଦୟାକରି ଆପଣ ପଇସା ପଠାଇ ଦିଅନ୍ତୁ ଆଉ